ମୋତେ କ୍ୟାମେରାରେ ଫଟୋ ଉଠାଇବାକୁ ବହୁତ ଭଲ ଲାଗେ ଅନ୍ୟ ମାନଙ୍କ କଥା କହିପାରିବିନି ମୋତେ ବହୁତ ଭଲ ଲାଗେ ଫଟୋ ଫଟୋ ଉଠାଇବା ଦ୍ୱାରା ଆମର ପୁରୁଣା ସ୍ମୃତି ସବୁ ସେହି କ୍ୟାମେରାରେ ରହିଥାଏ ତା'ପରେ ଆମେ ତାକୁ ଦେଖି ମନରେ ବହୁତ ଖୁସି ଲାଗିଥାଏ ଯେ ପିଲା ବେଳର ଫଟୋ ଦେଖିକି ଖୁସି ଲାଗେ ଆଉ ବହୁତ ମଜା ବି ଲାଗେ ଦେଖିକି କ୍ୟାମେରାର ଫଟୋ ରହିବା ଦ୍ୱାରା ଆମର ସବୁ କିଛି ସ୍ମୃତି ମନେ ରହିଥାଏ ଆଉ ଆମେ ଆମେ ଆମେ ସବୁ ସଜବାଜ ହୋଇ ମେକଅପ୍ ହେଇ ଆମେ ବିଭିନ୍ନ ଅନୁଷ୍ଠାନ ଯେପରିକି ବାହାଘର କେଉଁଠି ଦର୍ଶନୀୟ ସ୍ଥାନକୁ ଯାଏ ତ ଆମେ ଫଟୋ ଉଠାଇଥାଏ ସେଠାରେ ଭଲ ଭଲ ଜାଗା ଦେଖିକି ବିଭିନ୍ନ ପୋଜ୍ ଦେଇକି ହଉ ଫଟୋ ଯେମିତିକି ଫଟୋ ଉଠାଇବା ଦ୍ୱାରା ଆମର ବହୁତ୍ ଖୁସିର୍ ଲାଗେ ଆଉ ସ୍ମୃତି ମଧ୍ୟ ରହିଥାଏ ବିଭିନ୍ନ ସଜବାଜ ହେଇକି ମଧ୍ୟ ଆମେ ସେଲଫି୍ ନେଇକି ଫଟୋ ଉଠାଇଥାଉ ଆଉ ବାହାଘର ସମୟରେ ବର କନ୍ୟା ପାଖରେ ବି ଫଟୋ ଉଠାଇଥାଏ ବହୁତ ଖୁସି ଲାଗେ ଆଉ ଜନ୍ମଦିନ ବେଳେ କେକ୍ କାଟିବା ସମୟରେ ଆମେ ଭିଡ଼ିଓ କରେ ଫଟୋ ଉଠାଏ ବେଲୁନ୍ ବେଲୁନ୍ ପାଖରେ ବେଲୁନ୍କୁ ଧରିକି ଆଉ କେକ୍ କାଟିବା ସମୟରେ କେକ୍କୁ ବୋଳି ହେଇକି ବି ମଧ୍ୟ ଅନେକ ଲୋକ ଫଟୋ ଉଠାଇଥାନ୍ତି ବହୁତ ମଜା ଲାଗେ ଆଉ ଘର ପାଖ ବଗିଚା ଗାର୍ଡ଼ନ୍ ଫୁଲ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଜାଗାକୁ ଦେଖି ଫଟୋ ଉଠାଇବା ପାଇଁ ବହୁତ ଆଗ୍ରହ ପ୍ରକାଶ ଆସେ କିନ୍ତୁ ଫଟୋ ଉଠାଇବା ଦ୍ୱାରା ଆମର ବହୁତ ଭଲ ମଧ୍ୟ ହୁଏ ପୁରୁଣା ସ୍ମୃତି ସବୁ ସାଇତି ହୋଇ ରହିବ ଆଉ